କିଣିଥିବା ନୋଭେଲ୍ଟି ନିଶ୍ଚିତ ଭାବରେ ମୋ ପାଇଁ ଏକ ସକରାତ୍ମକ ଅଭିଜ୍ଞତା ଆଣି ଦେଇଛି ଏହା ମୋତେ ଅନେକ ଆନନ୍ଦ ଦେଇଛି ଅନେକ କିଛି ଶିଖିବା ପାଇଁ ମୋତେ ସାହାଯ୍ୟ କରିଛି